ଆଉ ଦେଖ୍ବାକେ ଗଲେ ତ ଆମର୍ ଭାରତ୍ରେ ବହୁତ୍ କିଛି ଅଛେ ଯେନ୍ତା କି ଗୋବରା ଅଛେ ତା'ର୍ପରେ ଆମର୍ ନିଶାନ୍ ଅଛେ ନିଶାନ୍ ଯୋଉ ବୀର ବାଦ୍ୟ ନିଶାନ୍ ବ ଗୁଟେ ଅଛି ତା'ର୍ପରେ ଓଡ଼ିଶୀ ନୃତ୍ୟ ଅଛେ ଓଡ଼ିଶୀ ନୃତ୍ୟ ଆମ ଗୋଟେ ଶାଶ୍ଵତ୍ ଜୋଶୀ ବୋଲି ଜଣେ ଆମର୍ ଓଡ଼ିଶା ରୁ ବହୁତ୍ ଆମର୍ ଭାରତ୍ରେ ନାଁ କମେଇଛନ୍ ସେ ଆରୁ ଆମର୍ ଭାରତ୍ରେ ବହୁତ୍ ଅଛେ ଯେନ୍ତା କି ଆମର୍ ଓଡ଼ିଶୀ ଓଡ଼ିଶୀ ନୃତ୍ୟ ଗୁଟେ ଆମର୍ ଭାରତ ବିଖ୍ୟାତ୍ ଅଛେ ଆଉ ନୃତ୍ୟଶିଳ୍ପୀ ମାନେ ବି ବହୁତ୍ ଆମର୍ ଓଡ଼ିଶାରେ ଅଛନ୍ ଶାଶ୍ଵତ୍ ଜୋଶୀ ବୋଲି ଜଣେ ଅଛନ୍ ସିଏ ବି ଭାରତ୍ ବିଖ୍ୟାତ୍ ସେ ତା'ର୍ପରେ ଆମର୍ କଳାହାଣ୍ଡିର ଘୁମୁରା ବିରାସ୍ ସେତାକେ ବୀର ବାଦ୍ୟ ବୋଲି କୁହାଯାଏସି କଳାହାଣ୍ଡିର ଘୁମୁରାକେ ବୀର ବାଦ୍ୟ କୁହାଯାଏସି ତା'ର୍ପରେ ଓଡ଼ିଶୀ ନୃତ୍ୟ ଆମର୍ ଗାଁ'ର ପୃଥିବୀ ପୃଥିବୀ ବିଖ୍ୟାତ୍ ନୃତ୍ୟ ଆଉ ଘୁମୁରା ଆମର୍ ପୃଥିବୀ ବିଖ୍ୟାତ୍ ଯେନ୍ ଘୁମୁରା ବି ଆମର୍ ପୃଥିବୀ ବିଖ୍ୟାତ୍ ନୃତ୍ୟ ତ ବୀରବାଦ୍ୟ ହେଉଛେ ଘୁମୁରା ତା'ର୍ପରେ କଳାହାଣ୍ଡିଆ ତା'ର୍ପରେ ନିଶାନ୍ ବୋଲି ଗୁଟେ ଯେନ୍ ଅଛେ ନିଶାନ୍ ବଜା ଅଛେ ତା'ର୍ପରେ ଆମର୍ ନୃତ୍ୟ ଶିଳ୍ପୀମାନେ ଆମର୍ କଳାହାଣ୍ଡି ରୁ ବେଶି ଯାଇକରି ଯେନ୍ତା କି ଆମର୍ ଭାରତ୍ ର ରାଜଧାନୀ ରେ ବି ଯାଇକରି ସେମାନେ କିଛି ବାଜା ବଜେଇକିରି ଆସ୍ଲେନ ଆଉ ନୃତ୍ୟ ଶିଳ୍ପୀମାନେ ବି ଆମର୍ ଭାରତ୍ରେ ବହୁତ୍ ଅଛନ୍